ଆମ ଭାରତରେ ଶିକ୍ଷାବ୍ୟବସ୍ଥା ବହୁତ ଭାବରେ ପ୍ରଚଳିତ ବା ବହୁତ ଭାବରେ ଚାଲିଛି ଭଲ ଭାବରେ ଚାଲିଛି ଭାରତରେ ଓଡ଼ିଆ ଭାଷା ବହୁତ ଭାବରେ ପ୍ରଚଳିତ ହେଇଥାଏ ଆମର ଓଡ଼ିଆ ଭାଷାରେ ବହୁତ ପ୍ରଚଳିତ ହୋଇଥାଏ ଓ ଭାରତରେ ଲୋକମାନେ ବହୁତ ଶିକ୍ଷିତ ଅଛନ୍ତି ଓଡ଼ିଆ ଭାଷାରେ ମାନେ ପାଠପଢ଼ି ବହୁତ ଉନ୍ନତି କରିଛନ୍ତି ଉନ୍ନୟନ ପଦ୍ଧତିରେ ଚାଲିଛନ୍ତି ଭାରତୀୟ ଲୋକମାନେ ବହୁତ ଭଲ ଭାବରେ କିମ୍ବା ଉଦ୍ଦିଷ୍ଟ ଯିବା ପାଇଁ ଆଗକୁ ଯିବା ପାଇଁ ବହୁତ ପରିଶ୍ରମ କରିଛନ୍ତି ସେଥିପାଇଁ ଓଡ଼ିଆ ଭାଷୀ ବହୁତ ଭଲ ସେଥିପାଇଁ ଭାରତରେ ଶିକ୍ଷାବ୍ୟବସ୍ଥା ବହୁତ ଭଲ ଭାବରେ ପ୍ରଚଳିତ ହୋଇଥାଏ